ଆମ ଘରେ ଆମେ ଗାଈ ଗୋରୁ ଛେଳି କୁକୁଡ଼ା ଆଦି ରଖିଛୁ ଏବଂ ସେମାନଙ୍କୁ ଘାସ କୁଣ୍ଡା ଦାନା ଆଦି ଦେଉ ସେମାନେ ଚୋକଡ଼ ଦାନା ଆଦି ଖାଇବା ଦ୍ବାରା ସେମାନଙ୍କର କ୍ଷୀର ଦର କ୍ବାଲିଟି ବଢ଼େ ଏବଂ ଆମେ ସେ କ୍ଷୀରକୁ ନେଇ ମାର୍କେଟ୍ରେ ବିକ୍ରି କରୁ ଆଉ କୁକୁଡ଼ା ଯୋଉ ରଖିଛୁ କୁକୁଡ଼ାଙ୍କୁ ଆମେ ଦାନା ଦେଉ ଦାନା ଦେବା ଦ୍ବାରା ସେମାନେ ଅଣ୍ଡା ଅଣ୍ଡା ଦିଅନ୍ତି ଅଧିକ ଏବଂ ସେମାନେ ଜଲ୍ଦି ସେମାନଙ୍କର ବଢ଼ନ୍ତି ଏବଂ ସେ ଅଣ୍ଡାକୁ ନେଇକି ଆମେ ମାର୍କେଟ୍ରେ ବିକୁ